ଆମର ଏକ କୃଷି ପରିବାର ମୋ ବାପା ମଧ୍ୟ ହେଲା କୃଷି କାର୍ଯ୍ୟ କରନ୍ତୁ କରନ୍ତି ଏଥିପାଇଁ ଆମେ ବିଭିନ୍ନ ସୂତ୍ରରୁ ସରକାରୀ ବେସରକାରୀ ଏନ୍ ଜି ଓ ବିଭିନ୍ନ ପ୍ରକାର ସୂତ୍ରରୁ ସମ ସାହାଯ୍ୟ ପାଇବା ପାଇଥାନ୍ତୁ ପାଇବୁ ଏବଂ ବିଭିନ୍ନ ପ୍ରକାର ସାହାଯ୍ୟ ମଧ୍ୟ ପାଇ ଅଛନ୍ତି ସରକାରଙ୍କ ସୂତ୍ରରୁ ଯଥା ଆଗରୁ କୃଷି ଲୋନ୍ ଥିଲା କୃଷି ଲୋନ୍ ଥିବା ଫଳରେ କୃଷକ ମାନେ ଏଁ କୃଷି କାର୍ଯ୍ୟ କରିବା ପାଇଁ ସରକାରଙ୍କଠୁ ଲୋନ୍ ଆଣୁଥିଲେ ପରେ କମ୍ ସୁଧରେ ଏହାକୁ ସୁଝୁଥିଲେ କିନ୍ତୁ ଯେଉଁ ବର୍ଷ ସରକାରଙ୍କର ଯେଉଁ ବର୍ଷ କୃଷକ ମାନଙ୍କର ଏ କୃଷ ଏ କାର୍ଯ୍ୟ ଭଲ ହୋଇନଥାଏ ବା କୌଣସି ଅସୁବିଧା ଯଥା ବନ୍ୟା ବାତ୍ୟା ମରୁଡ଼ି ବାତ୍ୟା ଇତ୍ୟାଦି ଫଳରେ କୃଷକ ଯେଉଁ ଖାଦ୍ୟ ଫସଲ ନଷ୍ଟ ହୋଇଯାଇଥାଏ ଏ ବେଳେ ବେଳେ ଏ ସର କୃଷକ ମାନଙ୍କ ଦାବି ଫଳରେ ସରକାର ଋଣ ଛାଡ଼୍ କରନ୍ତି ଯେଉଁ ବର୍ଷ ଛାଡ଼ ନ କରନ୍ତି ସେ ବର୍ଷ ଅନେକ କୃଷକ ଆତ୍ମହତ୍ୟା କରିଥାନ୍ତି କିନ୍ତୁ ଏବେ ସରକାର ଓଡ଼ିଶା ସରକାରଙ୍କ ନୂଆ ପ୍ରୟାସ କାଳିଆ ଯୋଜନା ଯାହା ଫଳରେ କୃଷକ ମାନଙ୍କୁ ଟଙ୍କା ମିଳୁଛି ପ୍ରଥମେ ଦୁଇ ତିନ ଚାରୋଟି କିସ୍ତିରେ ବର୍ଷକୁ ଟଙ୍କା ମିଳୁଛି ପାଞ୍ଚ ହଜାର ଦଶ ହଜାର ପନ୍ଦର ହଜାର ଏପରି ଭାବରେ ଟଙ୍କା ମିଳୁଛି ଯାହା ଫଳରେ କୃଷକ ମାନେ କୃଷ କୃଷି କାର୍ଯ୍ୟ କରି କରନ୍ତି ଏବଂ ଯେଉଁ ଋଣର ଭୟ ନହେଲେ ଋଣ ସୁଝିବାକୁ କଷ୍ଟ ପଡ଼ିବ ସେ ଋଣର ଭୟ କିଛି ନଥାଏ ଏବଂ ବୁ ଏବଂ ଆ ନିଜ ମନ ଖୁସି ଅନୁସାରେ କୃଷି କାର୍ଯ୍ୟ କରିଥାନ୍ତି ଏବଂ ଯେଉଁମାନେ ବି ଅର୍ଥନୀତି ଖେ ନିଜର ଅର୍ଥନୀତି ସୁଦୃଢ଼ କରିବା ପାଇଁ କୃଷି କାର୍ଯ୍ୟ କରନ୍ତି ସେମାନେ ସେମାନେ ବ୍ୟାଙ୍କରୁ କୃଷି ଲୋନ୍ ଆଣନ୍ତି ଏବଂ କୃଷି କାର୍ଯ୍ୟ କରି ପରେ ସୁଝନ୍ତି ସୁଝନ୍ତି କିନ୍ତୁ ଏବେ ଯେଉଁ କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ଏଇ କାଳିଆ ଯୋଜନା କାଇ କାଳିଆ ଯୋଜନା ବିଶେଷ ଭାବରେ ସହାୟକ ହୋଇପାରୁଛି